ଦୌଡ଼ିବାକୁ ଏକ ହବି କିମ୍ବା ବୃତ୍ତିଭାବରେ ଗ୍ରହଣ କରିବାକୁ ମୋତେ ଦ୍ୟୁତି ଚାନ୍ଦ ପ୍ରେରଣା ଦେଇଥିଲେ ଦ୍ୟୁତି ଚାନ୍ଦ ଜଣେ ନାରୀ ହୋଇ ମଧ୍ୟ ସେ ଜଣେ ବହୁତ ସୁନ୍ଦର ଦୌଡ଼ ଦୌଡ଼ ଦୌଡ଼ୁଥିଲେ ମୁଁ ତାଙ୍କୁ ଦେଖି ତାଙ୍କଠୁ ପ୍ରେରିତ ହେଲି ମୁଁ ମଧ୍ୟ ଜଣେ ଭଲ ହେବି ଏବଂ ବହୁତ ଅଧିକ ଦୂର ପର୍ଯ୍ୟନ୍ତ ବହୁତ କମ୍ ସମୟରେ ଦୌଡ଼ିବି

ମୁଁ ସଫଳତା ଏପର୍ଯ୍ୟନ୍ତ ପାଏ ନାହିଁ କିନ୍ତୁ ମୁଁ ପ୍ରୟାସ କରି ଚାଲୁଛି ଦୌଡ଼ରେ ସଫଳତା ପାଇବା ପାଇଁ ମୁଁ ମୁଁ ମଧ୍ୟ ସମସ୍ତଙ୍କ ରେକର୍ଡ୍ ଭାଙ୍ଗି ଏକ ନୂଆ ରେକର୍ଡ୍ ସୃଷ୍ଟି କରିବାକୁ ଚାହୁଁଛି ମୋ ଦୌଡ଼ରେ ଅତି କମ ଦୌଡ଼ ସମୟରେ ବହୁତ ଅଧିକ ଦୂର ଦୌଡ଼ିକି ମୁଁ ଏକ ନୂଆ ରେକର୍ଡ୍ ସୃଷ୍ଟି କରିବାକୁ ଚାହୁଁଛି ଏହା ହେଉଛି ଆଉ ସେଇଦିନ ହେବ ମୋର ସଫଳ ସଫଳ ମୁଁ ହେବି ଯୋଉଦିନ ମୋ ନାଁ ରଖିବି ମୋ ବାପା ମାଆଙ୍କ ନାଁ ରଖିବି ଏବଂ ମୁଁ ଜଣେ ଦ୍ୟୁତି ଚାନ୍ଦଙ୍କ ପରି ଜଣେ ଭଲ ଭାବରେ ପରିଚିତ ହେବି ଦୁନିଆ ସାମ୍ନାରେ ଏବଂ ମୋ ଶାରୀରିକ ଶକ୍ତି ମୁଁ ବହୁତ ଷ୍ଟ୍ରଙ୍ଗ ଷ୍ଟ୍ରଙ୍ଗ ଏବଂ ସଠିକ ସମୟରେ ସଠିକ ପରିମାଣରେ ମୁଁ ଖାଦ୍ୟ ଖାଉଥିବାରୁ ମୋର ଶାରୀରିକ ବୃଦ୍ଧି ବହୁତ ଭଲ ଭାବରେ ହୋଇଛି ଏବଂ ମୁଁ ଦୌଡ଼ିବା ସମୟରେ ଅସୁସ୍ଥ ହୋଇଯାଏ ନାହିଁ କିମ୍ବା ଦୁର୍ବଳ ହୋଇପଡ଼େ ନାହିଁ ମୁଁ ବହୁତ ସୁସ୍ଥଭାବରେ ଦୌଡ଼ିଥାଏ ଏବଂ